ଆଗେ ଯେ ଆମ ଯାଜପୁର ଜିଲ୍ଲାର ଜଳବାୟୁ ବହୁତ ଭଲ ଥିଲା ଠିକ ଟାଇମରେ ବର୍ଷା ହେଉଥିଲା ଠିକ ଟାଇମରେ ଶୀତ ହେଉଥିଲା ଏବେ କିନ୍ତୁ ବହୁତ କଳକାରଖାନା ଆସିବା ଦ୍ୱାରା ବର୍ତ୍ତମାନ ଜଳବାୟୁ ବହୁତ ପରିବର୍ତ୍ତନ ହୋଇଛି ଠିକ୍ସେ ଆଉ ବର୍ଷା ହେଉନି ଶୀତ ହେଉନି କେବଳ ବର୍ଷ ସାରା ପ୍ରାୟ ଖରା ଗ୍ରୀଷ୍ମ ଋତୁ ପ୍ରବାହିତ ହେଉଛି ଏଇ କଳକାରଖାନାରୁ ଯେଉଁ ଧୂଆଁ ବାହାରୁଛି ଯେଉଁ ବାହାରୁଛି ଧୂଆଁ ଯେଉଁ ମାଟି ଧୁଳି ଯେଉଁ ଖଣି ଖାଦାନ ଅଛି ସେଥିପାଇଁ ଜଳବାୟୁ ବହୁତ ଗୁଡ଼ାଏ ପରିବର୍ତ୍ତନ ହୋଇଗଲାଣି ବର୍ଷ ସାରା ସାଧାରଣତଃ ତାପମାତ୍ରା ଚାଳିଶରୁ ବୟାଲିଶ ଡିଗ୍ରୀ ରହୁଛି ବର୍ଷା ଠିକ୍ସେ ହେଉନାହିଁ କିନ୍ତୁ କହିବାକୁ ଗଲେ କେବଳ ଏଇ ଆଗେ ଯେମିତି ଥିଲା ଏବେ ମଧ୍ୟ ଜଳବାୟୁ ବହୁତ ପ୍ରକାର ପରିବର୍ତ୍ତନ ହୋଇଯାଇଛି